ଇଥର ଯେନ୍ ପ୍ୟାଣ୍ଟ୍ଟା ଘିନ୍ଲି ବହୁତ୍ ବଢ଼ିଆ ଲାଗ୍ଲା ହୋ ପ୍ୟାଣ୍ଟ୍ଟା ଏତେ ମୋତେ ଫିଟ୍ ଲାଗୁଛେ ଯେ ମାନେ ଅଲ୍ଗା ପ୍ୟାଣ୍ଟ୍ ପିନ୍ଧ୍ ଲେଖାନ୍ ନାଇଁ ଲାଗ୍ବାର୍ କଲର୍ଟା ବି ଟିକେ ହେଲେ ନାଇଁ ଛାଡ଼୍ବାର୍ କଲର୍ ବଢ଼ିଆ ରହୁଛେ ମୋର୍ ଜେନ୍ କଲର୍ ଚଏସ୍ ଥିଲା ସେ କଲର୍ଟା ପାଇଥିଲି ବଢ଼ିଆ ଲାଗୁଛେ ଇ ପେଣ୍ଟ୍ଟା ଯାହା ହଉ ମୋତେ ବଢ଼ିଆ ବଢ଼ିଆ ଲାଗ୍ଲା ପୁରା ଆର୍ ଇ ଯେନ୍ ପ୍ୟାଣ୍ଟ୍ର ସ୍ଲିମ୍ଟା ଅଛେ ନାଇଁକେ ବହୁତ୍ ବଢ଼ିଆଁ ଅଛେ ପ୍ୟାଣ୍ଟ୍ ଚେନ୍ ଗଲା ଭଲ୍ ଅଛେ ପ୍ୟାଣ୍ଟ୍ ବଟନ୍ ଗଲା ଠିକ୍ ଅଛେ ବହୁତ୍ ବଢ଼ିଆ ଅଛେ ପ୍ୟାଣ୍ଟ୍ ବଲତ ପ୍ୟାଣ୍ଟ୍ଟା ଏଥର ଭଲ୍ ହେଲା ଏନ୍ତା ପ୍ୟାଣ୍ଟ୍ଟେ ମୁଇଁ ଖୁଜୁଥିଲି ଯେ କେଭେ ନାଇଁ ପାଉଥିଲି ବହୁତ୍ ବଢ଼ିଆ ପ୍ୟାଣ୍ଟ୍ ହେଲା